ଓଡ଼ିଶାର୍ ସରକାର୍ ମୁଖ୍ୟ ଚାଷୀମାନଙ୍କୁ ଦେଖୁଛି ଏବଂ ସରକାର୍ ଚାଷି ଗୁଡ଼ିକୁ ଯେତକି ପ୍ରକାରରେ ଦେଖୁଛି ସିକ୍ସଟି ପରସେଣ୍ଟ ଲୋକେ ଏହାତିନି ଦାରିଦ୍ରସୀମା ରେଖାରେ ବଞ୍ଚିତ୍ ଅଛନ୍ ଆଉ ଏହି ଚାଷ ଗୁଡ଼ିକୁ ଯେତିକ୍ଟା ଋଣ ବି ଦେଉଛେଁ ଆରୁ ଅନେଶତ୍ ଷାଠିଏ ଅଧିନ ଅଧିନରେ ବେ ସରକାର୍ କିଶାନ୍ କାର୍ଡ ବି ବନେଇ ନେଇଛନ୍ ଚାଷୀମାନେ ଏହାତିନି କାହାକେ ଡ଼ିପେଣ୍ଡ ନାଇଁ କଲେ ବି ସେମାନେ ସେନୁ ଗ୍ୟାରେଣ୍ଟ ଗୁଲାରେ ଋଣ ଆନି ସବୁ ବ୍ୟବହାର କରିକରି ଫିର୍ ତାହାକୁ ସୁଜୁଛନ୍ ସାର୍ ଔଷଧ୍ ଖତ୍ ସେନୁ ଆନିକରି ୟେ ଧାନ୍ ଚାଷ୍ ହେଲେ ତାହାକୁ ପ୍ରତିଶୋଧ କରୁଛନ୍ ଏହା ସରକାର୍ର ଗୁଟେ ଗର୍ବର କଥା